ହଁ ମୁଁ ବିଶ୍ୱାସ କରୁଛି ଏ ଆଜିର ଯୁଗରେ ଏ ଟେକ୍ନୋଲୋଜି ଏହାର ବିଷୟରେ କହିବା ଅଧ୍ୟୟନ କରିବା ଉଚିତ କାହିଁକିନା ଆଜିର ଯୁଗରେ ଟେକ୍ନୋଲୋଜି ନଥିଲେ ଆମେ କିଛି କରିପାରିବା ନାହିଁ ଟେକ୍ନୋଲୋଜି ଦ୍ୱାରା ବି ବହୁତ ପିଲା ଆମେ ଶିଖିପାରୁଛେ ବହୁତ କାମ ଜିନିଷ ଏଠି ଟେକ୍ନୋଲୋଜି ଦ୍ୱାରା ହିଁ ଆମେ କରିପାରିବା ଆମେ ୟୁଟ୍ୟୁବ୍ ଦ୍ୱାରା ହିଁ ପାଠ ପଢ଼ିପାରିବା ସବୁ କରିପାରିବା ଟେକ୍ନୋଲୋଜି ନଥିଲେ ବି କିଛି ହେବନି ଆଜିର ଦୁନିଆରେ ଟେକ୍ନୋଲୋଜି ହିଁ ଫାଷ୍ଟ ତା'ପରେ ଅନ୍ୟ କିଛି ଟେକ୍ନୋଲୋଜି ଦ୍ୱାରା ଆମେ ବହୁତ ବହୁତ କାମ ମାନେ ଗୋଟେ ବଡ଼କାମ ଛୋଟକାମ ଦ୍ୱାରା ହିଁ କରିପାରିବା ଟେକ୍ନୋଲୋଜି ଦ୍ୱାରା ହିଁ ଆମେ ବହୁତ ଶିଖିପାରିବା ମାନେ ଜଲ୍ଦି ଏ ବହୁତ କାମ ହେବା ଦ୍ୱାରା ଆମେ ଟେକ୍ନୋଲୋଜି ଦ୍ୱାରା ହିଁ କରିପାରିବା ଏବେ କାଲ୍କୁଲେଟର୍ ଯାହା କରିବା ଆମେ ସଇଟା କମ୍ପ୍ୟୁଟରରେ ଜଲ୍ଦି କରିପାରିବା ସେ ଟେକ୍ନୋଲୋଜି ନଥିଲେ ତ ଆମେ କିଛି କରିପାରିବାନାହିଁ ଟେକ୍ନୋଲୋଜି ଦ୍ୱାରା ବହୁତ କମ୍ ଦ୍ୱାରା ଆମେ କାମ କରିପାରିବା ଆଜିର ଟେକ୍ନୋଲୋଜି ହିଁ ବହୁତ ଫାଷ୍ଟ